ହ୍ୟାଲୋ

ମୁଁ କହିଲି ମୋର ଗୋଟେ ବ୍ୟାଗ୍ ହଜିଛି ଆଉ ଗୋଟେ ଏଫ୍ ଆଇ ଆର୍ ଦେଲିଣି ପନ୍ଦର କୋ ପନ୍ଦର ଦିନ ହେଇଗଲାଣି ସେ ବ୍ୟାଗ୍ଟା ମୁଁ ପାଉନାହିଁ ଆପଣ ଯାଇକି ଏଫ୍ ଆଇ ଆର୍ ଦେଇଛି ଥାନାରେ ଆଉ ତା ଦେହରେ ମୋର ଥିଲା କାଗଜ ପତ୍ର ମୋର ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଥିଲା ଆଉ ଆଜ୍ଞା ଏହି ଯେଉଁ ଉତ୍ତରା ଠେଇଁ ହଜିଥିଲା

ତ ସାଢ଼େ ଦଶଟା ଖଣ୍ଡ ବେଳେ ମୁଁ ଯାଉଥିଲି ବ୍ୟାଗ୍ଟା ମୋର ହଜି ଯାଇଛି ନା ଦିନ

ଏକୋଇଶ ତାରିଖ ମୋର ପ୍ୟାନ୍ କାର୍ଡ଼ ଥି ଥିଲା ଆଧାର କାର୍ଡ଼ ଥିଲା ମୋ ସାର୍ଟିଫିକେଟ୍ ସବୁ ଥିଲା ମୋର ସ୍କୁଲ୍ର ଲିଭିଂ ସାର୍ଟିଫିକେଟ୍ ସବୁ ସାର୍ଟିଫିକେଟ୍ ଅର୍ଜିନାଲ୍ ସାର୍ଟିଫିକେଟ୍ ଆଉ ପଇସା ଦଶ କୋଡ଼ିଏ ହଜାର ଥିଲା ବାର ତେର ହଜାର ଥିଲା ପଇସା ଯାଇଥିଲି ହେଉଛି ମୋର ହେଉଛି ଗୋଟେ ଇଣ୍ଟରଭିୟ୍ୟୁ ଥିଲା ମୁଁ ଯାଇଥିଲି ମୋ ବ୍ୟାଗ୍ଟା କିଏ ନେ ଥୋଇଥିଲି କିଏ ନେଇ ଯାଇଛିନି ସେଇଠି ମାନେ ଯେଉଁଠି ବସିଥିଲି ସେଇଠି ଥୋଇଥିଲି ଆଉ ହଠାତ୍ ମୋର ଗୋଟେ ଫୋନ୍ ଆସିଲା ଯେ ମୋ ବାପାଙ୍କ ଦେହ ଭଲ ନାହିଁ ମୁଁ ଟିକେ ଅନ୍ୟମନସ୍କ ହେଲାବେଳକୁ ମୋ ବ୍ୟାଗ୍ଟା କିଏ ନେଇଯାଇଛି ଆଜ୍ଞା ଦାଉଟ୍ ତ ସେ ପାଖରେ ଲୋକ ବୁଲୁଥିଲେ ଏମିତି କାଆକୁ ପୁରା ସିଓର୍ ଡାଉଟ୍ ମାନେ ସିଓର୍ କହିପାରିବିନି କିଏ ନେଇଛନ୍ତି ବୋଲିକି ଲୋକ ବୁଲୁଥିଲେ ତା'ପରେ ମୁଁ ପଚରା ପଚରି କଲି ବ୍ୟାଗ୍ଟା କିଏ ନେଇଛନ୍ତି ସେମାନେ ମାନିଲେ ନାହିଁ ମୁଁ ସେଇଠୁ ଆସିକି ଥାନାରେ ଏଫ୍ ଆଇ ଆର୍ ଦେଲି ଆଉ ନା ସେମିତି କିଛି କ ଲୋକମାନେ ତ ଇଏ କଲେ ଖୋଜା ଖୋଜି କଲେ ଆଉ ଥାନାରେ ଆସିକି ଏଫ୍ ଆଇ ଆର୍ ଦେଇଛି ଆଉ ଆଉ ଥାନା ବାଲା କିଛି ବୁଝୁ ନାହାନ୍ତି ଆଜ୍ଞା କେଉଁ ଫୋନ୍ ନମ୍ବର୍ଟା ଏଫ୍ ଆଇ ଆର୍ ନମ୍ବର୍ ଜିରୋ ୱାନ୍ ଟୁ ଥ୍ରୀ ଫୋର୍ ଫାଇଭ୍ ଶୁଭ ରଥ ନାଇଁ ଗୋଟେ ଲେଡ଼ିଜ୍ ବସିଥିଲେ ତାଙ୍କରି ପାଖରେ କହିଲେ କହିଲେ ତ ଏଇଠି ଯାଇ ଏଫ୍ଆଇଆର୍ଟା ଲେଖିକି ଦିଅନ୍ତୁ ମୁଁ ଜଣେ ଲେଡ଼ିଜ୍ଙ୍କି ଦେଇଥିଲି ଆଉ ଆଇ କ'ଣ ଅଛନ୍ତି ମୁଁ କହି ପାରିବିନି ସେ ତ କହିଲେ ହଁ ମୁଁ ରଖୁଛି ଆପଣଙ୍କ ଏଫ୍ ଆଇ ଆର୍ ଗ୍ରହଣ ଗ୍ରହଣ କରୁଛି ଆଉ ନା କେହି ସାହାଯ୍ୟ କରି ନାହାନ୍ତି ନାନା ସେମିତି କିଛି କେହି କରି ନାହାନ୍ତି ଆଜ୍ଞା